ଆମ ଘରେ ଯଦି କିିଏ ଅସୁସ୍ଥ ଅଛନ୍ତି ହେଲେ ମୁଁ ପ୍ରିଫରେନ୍ସ କରିବି ଫାଷ୍ଟ ରୁଟି ରୁଟି ଆଉ ସିଝା ପନିପରିବା ଆଉ ଶାଗ ଫାଗ ଆଉ ସେଇଟାକା ପ୍ରିଫରେନ୍ସ କରିବି ପଖାଳ ସେଇଟା ପାଇଁ ବୋଲେ ଅସୁସ୍ଥ ପାଇଁ ସେଇଟା ଭଲ ଉପଯୋଗୀ ରୋଗ